ଅ ମୁଁ ଭିଡ଼ିଓ ଗେମ୍ ବିଷୟରେ ତ ଜାଣିଛି ଯେଉଁଟାକି ଆମେ ଛୋଟବେଳରେ ଖେଲୁଥିଲୁ ଯେଉଁଟା ଆମର ପ୍ଲାଷ୍ଟିକର ଭିଡ଼ିଓ ଗେମ୍ ଆସୁଥିଲା ତାହିଁରେ ଆମର ଯେଉଁ ହୋମ ଟାଇପିର ଗୋଟେ ଖେଳ ଆସିବ ତାପରେ ସାପ ପାଇଁ ଆସୁଥିଲା ସାପ ଖେଳ ବି ଖେଲିଥିଲୁ ଆଉ ଯେଉଁଟା ଲୁଡ଼ୁ ଏସବୁ ଥାଏ ସେସବୁ ଆମେ ଖେଲୁଥିଲୁ ଆଉ ଭିଡ଼ିଓ ଗେମ୍ ବିଷୟରେ ତ ଏହା ହିଁ ମୁଁ ଜାଣିଛି ଯେଉଁଟାକି ଛୋଟବେଳେ ଖେଲୁଥିଲୁ ଏବେ ବଡ଼ ହେଲା ଠାରୁ ତ ଆମେ ଖେଲୁନୁ ଆଉ କ'ଣ କହିବି ସେ ଏଇଟା ଅଛି ଆଉ ପୁରୁଣା ଭିଡ଼ିଓ ଗେମ୍ ଯେଉଁଟା ପ୍ଲାଷ୍ଟିକ ଇଏରେ ଆସୁଥିଲା ବେଟ୍ରି ପକାଇକି ତାକୁ ଆମେ ଚଲଉଥିଲୁ ଏବେ ତ ନାହିଁ ସେସବୁ ବନ୍ଦ ହେଇଯାଇଛି ଛୋଟ ପିଲାମାନେ ଖେଳୁଛନ୍ତି ସେ ଯେଉଁଟା କି ଏବେ ପ୍ରାୟତଃ କମ୍ପୁଟର ଇଏରେ ଖେଳୁଛନ୍ତି ପିଲାମାନେ ଆଉ ସେଇଟା ଏକା ଚାଲଛି ଏବେ ତ ଆମେ ଆଉ ଖେଲୁନୁ ଆଗୁରୁ ଖେଲୁଥିଲୁ ଆଉ ସେଇଟା ମୁଁ ସେ ଏତିକିରେ ରହିଲା ଆଉ